ହଁ ଦୀପକ ରେଷ୍ଟୋରାଣ୍ଟରୁ କହୁଛନ୍ତି ଟି ହଁ ଭାଇ କ'ଣ ହେଲା ମୁଁ ଆସିକି କହିଥିଲି ତୁମକୁ ଖାଇବା ଆଣିକି ଗୋଟାଏରେ ଦେବାକୁ ଆସିକି ତିନିଟା ହେଲାଣି ଆଣିକି ଆଜି ଦେବନି ନା କ'ଣ ହଉ ତୁମର ଯାହା ବି ଅସୁବିଧା ହେଇଥାଉ ଯେହେତୁ ଆମେ ଗ୍ରାହକ ତୁମ ହୋଟେଲ୍ରୁ ଆମେ ଖାଇବା ମଗାଇଲୁ ତୁମେ ଆଣିକି ଗ୍ରାହକମାନଙ୍କୁ ଠିକ୍ ସମୟରେ ଦବ ନା ତୁମେ ଯଦି କହିବ ଆମର ଲେବର୍ ଆସିନଥିଲେ କାମ କରିବା ପାଇଁ ତ ଆମେ କ'ଣ କରିପାରିବୁ ଆମେ ଯେହେତୁ ଗ୍ରାହକ ଆପଣଙ୍କ ହୋଟେଲ୍ରୁ ଖାଇବା ମଗାଉଛୁ ଖାଇବା ପାଇଁ ଯଦି ଠିକ୍ ସମୟରେ ଖାଇବା ଆମକୁ ଦେବେନି ଏମିତି ଡେରି କରିବେ ତା'ହେଲେ ଆମେ କ'ଣ କରିବୁ ତ ତୁମ ଦୋକାନରୁ ଆଉ କେହି ନେବେନି ଖାଇବା ମଗାଇବେନି ବି କେହି ଏମିତି ଯଦି ଗ୍ରାହକକୁ ଅଶାନ୍ତି କରିବେ ଆମର ଦୋଷ କି ଆପଣଙ୍କ ହୋଟେଲ୍କୁ ଯଦି ଲେବର୍ ଆସିବେନି ରୋଷେଇ କରିବା ପାଇଁକି କି ଠିକ୍ ସମୟରେ ଡେଲିଭରୀ ଦେବା ପାଇଁ ଯଦି ଲୋକ ନ ଆସିବେ ଆମର ଅସୁବିଧା କି ତା'ହେଲେ ହୋଟେଲ୍ କାହିଁ ଖୋଲିଛନ୍ତି ବନ୍ଦ କରିଦିଅନ୍ତୁ ଆମେ ସେତିକି ବେଳୁ ମୁଁ ଖାଇବା ଅର୍ଡ଼ର୍ କଲିଣି ଆପଣ ବି ଥରେ ବି ଫୋନ କରିକି କହୁନାହାଁନ୍ତି ଯେ ଆମର ଏଇ ଏଇ ଅସୁବିଧା ପାଇଁ ଆପଣ ଟିକେ ଅପେକ୍ଷା କରନ୍ତୁ ବୋଲି ଏମିତି ଗ୍ରାହକ ସହିତ ଏମିତି କରିଲେ ଭଲ ନୁହେଁ ତ ଏବେ କ'ଣ ଆଣିକି ଦେବେନା ଦେବେନି ଖାଇବାଟା ହଉ ତା'ହେଲେ କେତେ ମିନିଟ୍ ଭିତରେ ଏବେ ତ ତିନିଟା ହେଇଗଲାଣି କେତେବେଳକୁ ଆଣିକି ଦେବେ ଚାରିଟା ହଉ ଦେଖୁଛି ଆଉ ଚାରିଟା ଆଣିକି ଦେଉଛି କି କାଲି ଚାରିଟାରେ ଆଣିକି ଦେଉଛ ମୁଁ ସେୟା ଦେଖୁଛି ଏମିତି ଗ୍ରାହଙ୍କ ଉପରେ କ'ଣ ପ୍ରଭାବ ପଡ଼ିବ ଆପଣଙ୍କ ହୋଟେଲ୍ ଉପରେ ଆପଣ ଜାଣିପାରୁଥାନ୍ତୁ ହଉ ଠିକ୍ ଅଛି ରଖୁଚି ଫୋନ ଟିକେ ଚାରିଟା କହିଛନ୍ତି ମାନେ ଚାରିଟାରେ ଏକା ଆଣିକି ଦେବେ ଆଉ ଏଇଟା ଶେଷ ଥରକ କହି ଦେଉଛି ମୁଁ କେବେ ବି ଅର୍ଡ଼ର୍ କଲେ ମୋତେ ଠିକ୍ ସମୟରେ ଆଣିକି ଦେଇ ଦିଅନ୍ତୁ ହଉ ହଉ ରଖୁଛି